ହ୍ୟାଲୋ ମୁଁ ସଂଘମିତ୍ରା କହୁଛି

ଇ କ'ଣ କରିବା କାମରେ ବ୍ୟସ୍ଥରେ ରହିଯାଇଛି ଆଉ କ'ଣ କରିବା ହଁ ଏଥର ବୁଝ ଯିବା ଆଉ ଯେତେ ନେବ ଆଉ କ'ଣ କରିବା କାମ ବ୍ୟସ୍ଥରେ ମୁଁ ରହି ଯାଇଛି ଆଉ ଟିକେ ତା ଦେହରେ ଧ୍ୟାନ ଦେଇନି ଆଉ ହଁ ଭଲ ଜାଗା ହଁ ହଁ ଯିବା ନା ଅଧିକା ହେଲେ ଆମ ଅଧିକା ନେବ ଯିବା ଯିବ ଯିବ ଆଉ ଅଧିକା କ'ଣ ହେଲା ଯିବା ବୁଲି ଆସିବା ସବୁ ଆଡ଼େ ଆଉ କ'ଣ ଭିତରକନିକା ନା ମାଗଣା ପଇସା ଯଦି ନେବ ନେବ ମିଶିକି ଦେବା ଆଉ କହିବ ଯେତିକି ନେବ ଆଉ ଅଧା ଅଧା ଦେବା ଆଉ ଆଉ ଯିଏ ଯିବେ ବାହାରିବେ ଯଦି ଆଉ ଯିବେ ଯିଏ ମିଶିକି ଯିବା ଆଉ କ'ଣ ହଁ ହଁ ନା ହଁ ପ୍ଲାଷ୍ଟିକ୍ ସବୁ ଧରୁଛନ୍ତି ହଁ ଖାଇବା ବୁଲିବାଲିକି ଆସିବା ଆଉ

ହଁ ରହିବା ସବୁଆଡ଼େ ବୁଲି ବାଲିକି ଆସିବା କୁମ୍ବୀର ଚାଷ ହେଉଛି ନୂଆ ଜାଗା ଗୋଟେ ଏ ଆମର ପା ନଈ ପାଖରେ ଘର ହଁ କୁମ୍ଭୀର ଦେଖିଚି ମୁଁ ଡରିବି ନା ହଁ ହଁ ତମେ ଡରିବ ମୁଁ ଡରିବି ନା ହଁ କୁମ୍ଭୀର ପାଖକୁ ନଗଲେ ଯାଇ ହେବ ଦୂରେଇକି ରହିବା ହଁ ଆଉ କ'ଣ ଖବର ହଁ ସାର୍ ଯିବେ ଆଉ ସାର୍ ନ ଗଲେ ମଜା ଆସିବ ହଁ ହଁ ପିଲା ଯିବେ ହେଉ ହେଉ ହଉ ବାଏ